ସାର୍ ମୋ ମାଆଙ୍କ ଦେହ ପ୍ରବଳ ଖରାପ ମୋତେ ଦୁଇ ଦିନ ଛୁଟି ଦରକାର ଥିଲା ମୋ ମାଆଙ୍କ ଦେହ ଖରାପ ଥିଲା ଦୁଇ ଦିନ ଛୁଟି ଦରକାର

ସାର୍ ଟିକେ ଦେଖନ୍ତୁ ଦେଖନ୍ତୁ ସାର୍ ମୁଁ ସାର୍ ଦେଖନ୍ତୁ ମୋତେ ସେତିକି ଦରକାର ନଥିଲେ ମୁଁ ଛୁଟି ମାଗିନଥାନ୍ତି ଆଉ ମାଆଙ୍କ ଦେହ ଭୀଷଣ ଖରାପ ହସ୍ପିଟାଲରେ ବି କାମ ପ୍ରେସର ପଡ଼ୁଛି ଘରେ ବି କାମ ପ୍ରେସର ପଡ଼ୁଛି ସାର୍ ମାଆଙ୍କ ଦେହ ଖରାପ ଘରେ ବି ଆମର କେହି ନାହାନ୍ତି ମୋତେ ମେଡ଼ିକାଲ କେସ୍ ମେଡ଼ିକାଲକୁ ତାପରେ ଘର ମାଆଙ୍କର ମେଡ଼ିସିନ ଫେଡ଼ିସିନ ବିଷୟରେ ସବୁ ଦାୟିତ୍ୱ ଦେଲାବେଳକୁ ମୋତେ ଘରେ ମାନେ ଅଧିକ ବହୁତ ପ୍ରେସର ପଡ଼ୁଛି ମୋ ନିଜର ବି ଦେହ ଖରାପ ହେଇଗଲାଣି ମୋ ମୁଣ୍ଡ ଫୁଣ୍ଡ ହାଥ ଗୋଡ଼ ପ୍ରବଳ ବିନ୍ଧା ମାନେ କାମ କରିବା ପୋଜିସନରେ ନାହିଁ

ତ ସେଇଟା ବୁଝୁଛି ଅଫିସରେ ବି ଦରକାର ଅଛି କିନ୍ତୁ ଘରବି ଘରର ବି ମୋ ପାଇଁ କିଛି ଗୋଟେ ଦାୟିତ୍ୱ ଅଛି କି ନାଇଁ ଘର ବି ଘର ଲୋକଙ୍କ ପାଇଁ ତାପରେ ବି ମେଡ଼ିକାଲ କେସ୍ ପାଇଁ ମୁଁ ଠିକ୍ ମାସେ ଆଗରୁ କି ପନ୍ଦର ଦିନ ଆଗରୁ ଜଣାନଥାଏ ଯେ ହଁ ମେଡ଼ିକାଲ କେସ୍ ଏଇଟା ହେବ ମୁଁ ଦୁଇ ଦିନ ମାସେ ଆଗରୁ ଛୁଟି ନେବି ବୋଲି ମେଡ଼ିକାଲ କେସ୍ ଏମିତି ହଠାତ୍ ପଳେଇଆସେ ମେଡ଼ିକାଲ କେସ୍ ନହେଇଥିଲେ ମୁଁ ଛୁଟି ମାଗିନଥାନ୍ତି ତାପରେ ସେତିକି ଦରକାର ଅଛି ତାପରେ ମୋ ଉପରେ ବହୁତ ପ୍ରେସର ମାନେ କାମ କରିବା ଏହି ଅବସ୍ଥାରେ ବି ନାହିଁ ମୁଁ ମୋର ନିଜର ଦେହ ଖରାପ ହେଇଗଲାଣି ମୁଣ୍ଡ ହାତ ଗୋଡ଼ ସବୁ ବିନ୍ଧା ହେଇଗଲାଣି କଣ କରିବି ସାର୍ କୁହନ୍ତୁ ସାର୍ ମେଡ଼ିକାଲ କେସଟା ଅଛି କଣ କରିବି କହୁନାହାନ୍ତି ମାତ୍ର ଦୁଇ ଦିନ ପାଇଁ ତ ଛୁଟି ମାଗୁଛି ବେଶି ଦିନ ତ ଛୁଟି ମାଗୁନି ଆପଣ ଟିକେ ଦୁଇ ଦିନ ପାଇଁ ଟିକେ ଆଡ଼ଜଷ୍ଟ କରନ୍ତୁ ସାର୍ ସାର୍ ହଁ ମୁଁ ଆପ୍ଲିକେସନ ଦେବି ଯେ ଆପଣଙ୍କୁ କିନ୍ତୁ ଆପଣ ବି ଚାହିଁଲେ ଟିକେ ମୋତେ ଦୁଇ ଦିନ ଛୁଟି ମିଳିବ ଆପଣ ଟିକେ ହାଇୟର ଅଫିସରଙ୍କ ସାଙ୍ଗରେ କଥାବାର୍ତ୍ତା ହୁଅନ୍ତୁ ଆପଣଙ୍କ ହାଥରେ ସବୁ ଅଛି ଆପଣ ଟିକେ ଚେଷ୍ଟା କଲେ ମୋତେ ଛୁଟି ମିଳିପାରିବ ଆପଣ ଟିକେ ଚେଷ୍ଟା କରନ୍ତୁ ଠିକ୍ ଅଛି ସାର୍ ମୁଁ ଆପ୍ଲିକେସନ ଦେଇଦେବି ତାପରେ ମୁଁ ବି ଚାଁହୁନି ଦୁଇ ଦିନ ଯେଉଁ ଛୁଟି ନେବି ମୁଁ ଦୁଇ ଦିନ କି ଏକ୍ସଟ୍ରା କାମ ବି କରିପାରିବି ଦରକାର ପଡ଼ିଲେ ମୁଁ ବି ଚାଁହୁନି ମୋର ଦରକାର ଅଛି ଦୁଇ ଦିନ ଛୁଟି ମୁଁ ଦୁଇ ଦିନ ଛୁଟି ମାଗୁଛି ତା ବଦଳରେ ବି ମୁଁ ଏକ୍ସଟ୍ରା ଦୁଇ ଦିନ ବି କାମ ଅଧିକ କରିପାରିବି ଆଜ୍ଞା ସାର୍ ମୋର ଦେହ ଖରାପ ଅଛି ବୋଲି ମୁଁ ଆପଣଙ୍କୁ ଛୁଟି ମାଗୁଛି ସେତିକି ଦେହ ଖରାପ ନଥିଲେ ଏର୍ମର୍ଜେନ୍ସି ନଥିଲେ ଆପଣଙ୍କୁ ଛୁଟି ମାଗିନଥାନ୍ତି